ଗୋଟେ ନୃତ୍ୟକାର ତା'ର ନୃତ୍ୟ ପ୍ରକାଶ କରିବା ପାଇଁ ବହୁତ କଷ୍ଟ କରିଥାଏ ସିଏ ବହୁତ କଷ୍ଟ କରି ତାପରେ ଯାଇକି ଗୋଟେ ଭଲ ନୃତକାର ହୋଇପାରେ ଯେତେବେଲେ ସେ ବିଭିନ୍ନ କମ୍ପିଟିସନ୍ରେ ଯାଇକି ଜିତେ ତାପରେ ତାକୁ ଯେତେବେଲେ ଲୋକମାନେ ପସନ୍ଦ କରନ୍ତି ସେତେବେଳେ ତାକୁ ଗୋଟେ ଭଲ ନୃତକାର କୁହାଯାଏ ଓ ସେ ଏହି ପର୍ଯ୍ୟନ୍ତ ବହୁତ ଆହ୍ୱାନର ସମ୍ମୁଖୀନ ହୋଇଥାଏ ଯାହାକି ତା ଜୀବନ ପାଇଁ ବହୁତ କଷ୍ଟ ହୋଇଥାଏ ସିଏ ତା'ର ଜୀବନର ସବୁକିଛି ଦେଇକି ଗୋଟେ ଭଲ ନୃତକାର ହେବାକୁ ଚେଷ୍ଟା କରିଥାଏ ତେଣୁ ଆମର କର୍ତ୍ତବ୍ୟ ହେଉଛି ତାଙ୍କୁ ସପୋର୍ଟ କରିବା ଓ ତାଙ୍କୁ ଆହୁରି ଆଗକୁ ବଢ଼େଇବା ଯେମିତିକି ତାଙ୍କର ଏଇ ଚେଷ୍ଟା ତାଙ୍କେ ଆହୁରି ବହୁତ ଭଲ କରି କରିବେ ଆହୁରି ବେଶୀ କରି ଚେଷ୍ଟା କରିକି ତାଙ୍କେ ଆହୁରି ନିଜର ନୃତ୍ୟକୁ ଆଗକୁ ବଢ଼େଇବେ ଆଉ ଆମେ ଯଦି ଚାହିଁବୁ ହେଲେ ସେମାନେ ଆହୁରି ନିଜକୁ ଭଲ କରିବା ପାଇଁ ଚାହିଁବେ ସେମାନେ ଗୋଟିଏ ଭଲ ନୃତକାର ହେଉଛନ୍ତି ଏହି କାରଣ ଯେ ସେମାନେ ନିଜ ଜୀବନରେ ବହୁତ କଷ୍ଟ କରିକି ଏହି ନୃତ୍ୟକୁ ପ୍ରକାଶ କରୁଛନ୍ତି ଆଉ ଏ ଭିତରେ ତାଙ୍କୁ ବହୁତ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ୁଛି